ହ୍ୟାଲୋ ଆପଣ ହୋଟେଲ୍ ମାଉସୀ ମାଁ'ରୁ କହୁଛନ୍ତି ଆପଣଙ୍କ ୱେବ୍ସାଇଟ୍ରୁ ଆମେ ଖାଦ୍ୟ ଅର୍ଡ଼ର୍ କରିଥିଲୁ ଗୋଟେ ପ୍ଲେଟ୍ ପନିର ଗୋଟେ ପ୍ଲେଟ୍ ମଟନ୍ ଗୋଟେ ପ୍ଲେଟ୍ ଚିକେନ୍ ଅର୍ଡ଼ର୍ କରିଥିଲୁ ନା କେତେବେଳେ ଆସିକିନା ପହଁଞ୍ଚିବ ଅର୍ଡ଼ର୍ ହୋଇଛି ତ ଟିକେ ଦେଖିକିନା ଆମକୁ ଜଣେଇବେ କେତେବେଳେ ସୁଦ୍ଧା ଆସିକିନା ପହଁଞ୍ଚିବ ଟିକେ ଟାଇମ୍ ବି କହିବେ ଆପଣ ଗୋଟେ କିଲୋମିଟର୍ ପିଛା କେତେ ଟଙ୍କା ନେଉଛନ୍ତି ଆପଣ ଡେଲିଭରି ବୟ ଠାରୁ ସେଇଟା ବି ଟିକେ ଜଣେଇ ଦେବେ ୱେବ୍ସାଇଟ୍ରେ ନଥିଲା ତ ସେଥିପାଇଁ ଟିକେ ଜଣେଇ ଦେବେ ଆମକୁ କେତେବେଳେ ସୁଦ୍ଧା ଆସିିକିନା ପହଁଞ୍ଚିବେ ବି ଟିକେ କହିଦେବେ ଜଲ୍ଦି